ଚାଷ ସହିତ କିଛି ପଶୁ ପକ୍ଷୀ ଆମେ ବି ପାଳିଥାଉ ଗୁଜୁରାଣ ମେଣ୍ଟାଇବା ପାଇଁ କିନ୍ତୁ ଅଧିକ ପ୍ରକାରର ପଶୁପକ୍ଷୀ ରଖିବେ ତାଙ୍କ ପାଇଁ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଅଲଗା ଅଲଗା କରିବା ପାଇଁ ପଡ଼ିବ ଅଧିକ ଜାଗା ଦରକାର ତେଣୁ ଆମର ଯେତିକି ସମ୍ଭବ ଗାଈ ଛେଳି କୁକୁଡ଼ା ତାଙ୍କ ପାଇଁ ଅଲଗା ଅଲଗା ଯେତିକି ସମ୍ଭବ ଆମେ ରଖିବା ଆଉ ଅଧିକ ରଖିଲେ ଗାଈ ସାଙ୍ଗରେ ଗାଈ ରଖିଛୁ ମେଣ୍ଢା ସାଙ୍ଗରେ ଛେଳି ରଖିଲେ ତାଙ୍କ ପାଇଁ ପୁଣି ଜାଗା ଦରକାରେ ଅଧିକ ତେଣୁ ତାଙ୍କର ରକ୍ଷଣାବେକ୍ଷଣ ସୁବିଧା ପାଇଁ ଆମେ ଯେତିକି ଆବଶ୍ୟକ ଆମର ସେତିକି ତାଙ୍କୁ ସବୁ ବିକ୍ରି କରି ତାଙ୍କଠାରୁ ବି ଆମେ କିଛି ସାହାଯ୍ୟ ମିଳେ ଆମେ ବି ତାଙ୍କଠାରୁ ଯାହା ମିଳେ ଆମେ ବି ଚଳୁ ସୁବିଧାରେ ତାଙ୍କଠାରୁ ବହୁତ ସୁବିଧା ଆମେ ପାଉ